ନମସ୍କାର

ସୁରଟରେ

ନାଇଁ କପଡ଼ା କହିଲେ ସବୁ ପ୍ରକାର କପଡ଼ା ଅଛି ବାକି ସବୁ କପଡ଼ା ଅଛି କିନ୍ତୁ ରେଟ୍ ଅଲଗା ଅଲଗା କପଡ଼ା କପଡ଼ା ମାନେ ଦେଖିବାରେ ପଡ଼ିବ ଯେ କେମିତି କପଡ଼ା ଦରକାର ସବୁ ମିଳିବ ଧୋତି ଗାମୁଛା ହଁ ହଁ ଗାମୁଛା ସବୁ ବ୍ଲାଉଜ ହଁ ହଁ ସବୁ ମିଳିବ ହୁଁ ତାଙ୍କ ଡ୍ରେସ୍ ସବୁ ମିିଳିବ ବାକି ସବୁ ଜିନିଷ ଦେଖିକି ପସନ୍ଦ କରିବା କଥା

ହୁଁ ହୁଁ ଛୋଟିଆ ଛୋଟିଆ ଛୁଆଙ୍କର ତ ହଁ ହଁ ସବୁ ମିଳିବ ହୁଁ ହୁଁ ହୁଁ ହାଫ୍ ପ୍ୟାଣ୍ଟ୍ ହାଫ୍ ପ୍ୟାଣ୍ଟ୍ ହଁ ମଫଲର ସୁଏଟର୍ ହଁ ଏଇସବୁ